ଓଡ଼ିଆ ଭାଷା ଆମର ମାତୃଭାଷା ଏଣୁ ଆମେ ଛୁଆବେଳେ ଜନ୍ମ ଓଡ଼ିଆ ଆମେ ଶିଖିଲୁ ଯେବେ ଜନ୍ମ ହେଲୁ ଆମେ ଟିକେ ବଡ଼ ହେଲୁ ଆମ ବାପା ମା' ଆମକୁ ଓଡ଼ିଆରେ ଭାଷା ବାପା ମାଆ ଭାଇ ଭଉଣୀ ଦାଦା ଖୁଡ଼ୀ ସବୁ ଶିଖାଇଲେ ଜେଜେ ଜେଜେମାଆ ଏସବୁ ଶିଖେଇଲେ ଆମେ ଅଧିକ ଟିକେ ବଡ଼ ହେଲୁ ଜାଣି ଜାଣିଲୁ ଭାଷା କଥାବାର୍ତ୍ତା ଶିଖିଗଲୁ ଆମକୁ ନେଇ ଚାହାଳିରେ ବସେଇଲେ ଆମେ ଚାହାଳିରେ ଶିଖିଲୁ ଅ ଆ ହ୍ରସ୍ୱଇ ଦୀର୍ଘଇ ଏସବୁ ଶିଖିଲୁ ତା'ପରେ ଏକ ଦୁଇ ଶହେ ଯାକେ ଶିଖିଲୁ ତା'ପରେ ପଣିକିଆ ଶିଖିଲୁ ବର୍ଣ୍ଣବୋଧ ବହି ପଢ଼ିଲୁ ଆଉ ବର୍ଣ୍ଣବୋଧ ବହି ପଢ଼ି ସେଇଠୁ ଓଡ଼ିଆ ଭାଷା ଭଲ ହିଁ ଶିଖିଲୁ ଶିଖିଲା ପରେ ଆମେ ତା'ପରେ ସ୍କୁଲ୍କୁ ଗଲୁ ସ୍କୁଲ୍ରେ ପାଠ ପଢ଼ିଲୁ ତା'ପରେ ଆମର ଓଡ଼ିଆ ଭାଷା ଓଡ଼ିଆ ଭାଷାରେ ଆମର ଅଭିଜ୍ଞତା ହେଇଗଲା ଆମ ଓଡ଼ିଆ ଭାଷା ଆମର ମାତୃଭାଷା ଆମେ ବହୁତ ସମୟ ପାଠ ପଢ଼ୁ ଏହାସବୁ ଆମକୁ ଶିଖେଇଲେ ଆମେ ଯାହା କହି ପାରିବୁ ଓଡ଼ିଆରେ ଭଲ କହିପାରିବୁ ଆଗ ଓଡ଼ିଆ ଭାଷା ଶିଖିସାଇଲା ପରେ ଇଂଲିଶ୍ ଶିଖିବୁ ଶିଖିଲୁ ଏହା ଆମର ଭାଷା ଆଉ ଓଡ଼ିଆ ଭାଷା ଆଉ ଏତିକି ଶିଖିଲୁ ଆଉ